ଜୀବନରେ ମୁଁ ଗୋଟେ ବଡ଼ ଆହ୍ବାନର ସମ୍ମୁଖୀନ ହେଇଥିଲି ସେଇଟା ହେଉଛି ଏଁ ମୋର ଗୋଟିଏ ଏକଜାମ ଥିଲା ସେଇ ଏକଜାମରେ ମୁଁ ମୋର ସବୁ ସାଙ୍ଗମାନେ ସବୁ ସାଙ୍ଗମାନେ ଗୋଟେଦିନ ଆଗକୁ ପଳାଇଥିଲେ ମୁଁ କିଛି ଅସୁବିଧା ଘରର କିଛି ଅସୁବିଧା ହେତୁ ମୁଁ ପଢ଼ିପାରିନଥିଲି କି ଆମ ଏକଜାମକୁ ପାସ୍ କରିପାରିନଥିଲି ଆଉ ତାପରେ ତାପରେ ମୁଁ ବହୁତ ମନ ଦୁଃଖରେ ଥିଲି ହଁ ବହୁତ ମନ ଦୁଃଖରେ ଥିଲି ତାପରେ ସେଇ ସେଇ ଜିନିଷଟାକୁ ପାର କରିବାପାଇଁ ମୋ ସାଙ୍ଗମାନେ ଏବଂ ମୋ ଘରଲୋକ ମୋତେ ପ୍ରୋତ୍ସାହନ ଦେଇଥିଲେ ଆଉ ମୋ ମନ ଭିତରେ ପ୍ରୋତ୍ସାହନ ଭରିଥିଲେ କି ତୁ ଏଇ ପରୀକ୍ଷାରେ ପାସ୍ କରିପାରିବୁ ଏବଂ ପରବର୍ତ୍ତୀ ମୂହୁର୍ତ୍ତରେ ମୁଁ ଭାବିଲି ଏବଂ ସାଙ୍ଗମାନଙ୍କ ସାହାଯ୍ୟ ଫଳରେ ମୁଁ ସେହି ଏକଜାମଟା ପାସ୍ କରି ଆଗକୁ ବଢ଼ିଚାଲିଛି ଏଇ ଏଇଟା ଥିଲା ମୋ ଜୀବନର ଏକ ବଡ଼ ଆହ୍ବାନ